ଯଦି ଆପଣ ଭାରତ ବର୍ଷରେ ଶିକ୍ଷାର ବ୍ୟବସ୍ଥା ଉପରେ ପଚାରୁଛନ୍ତି ତ ମୋ ମତ ହିସାବରେ ମୁଁ କହିବି ଯେ ଆଗକାଳରେ ଯେଉଁ ଗୁରୁକୂଳ ଶିକ୍ଷାରେ ପ୍ରଦାନ କରାଯାଉଥିଲା ସେ ହିଁ ଉତ୍ତମ କାରଣ ବର୍ତ୍ତମାନ ଶିକ୍ଷାକୁ ନେଇ ଗୋଟେ ବେପାର ଚାଲିଛି କି କନଭର୍ଟରେ ପଢ଼ାଇବି ଶିଶୁଙ୍କୁ ଇଂରାଜ ମିଡ଼ିୟମରେ ପଢ଼ାଇ ତାଙ୍କୁ ଅଧିକ ଜ୍ଞାନ ଦେବେ କିନ୍ତୁ ସିଠି ଶିକ୍ଷାର ମାନେ ସନ୍ତୁଳନ ରହୁ ନାହିଁ ପିଲାମାନଙ୍କୁ ଶିକ୍ଷା ତ ପ୍ରଦାନ କରାହେଉଛି ବିବେକ ବୁଦ୍ଧିର ତାହା ବହୁତ କମ୍ ଦେଖାଯାଉଛି ଆଉ କେବଳ ପଇସାରେ ହିଁ ସିଠି ଶିକ୍ଷା ଚାଲିଛି ଶିକ୍ଷା ଦବା ଆଦାନ ପ୍ରଦାନ ଚାଲିଛି କିନ୍ତୁ ଆଗକାଳରେ ପୁରାତନ କାଳରେ ଆମର ଯେଉଁ ଗୁରୁକୁଳ ଥିଲା ଶ୍ରୀରାମଚନ୍ଦ୍ର ଏବଂ ତାଙ୍କ ଭାଇ ସେମାନେ ସବୁ ମିଶିକିରି ଯେଉଁ ଜ୍ଞାନ ଆହରଣ କରୁଥିଲେ ସେମାନେ ତ ଦୁନିଆକୁ ଦିଗ୍ଦର୍ଶନ ଦେଇଛନ୍ତି କି ଶିକ୍ଷାର କ'ଣ ମହତ୍ୱ ସେମାନେ ହିଁ ଠିକ୍ ସେ ଜାଣିଛନ୍ତି ତ ସେ ହିସାବରେ ଦେଖିଲେ ସେମାନେ ଯେପରି ସୁଶୀଳ ଏବଂ ଯେପରି ମାନେ ସୁଶାସକ ହୋଇପାରିଛନ୍ତି ସେଭଳି ଆଉ ଦୁନିଆରେ ଭାରତ ବର୍ଷରେ ଦେଖିବାକୁ ମିଳିବନି ଯଦି ମୋର ମତାମତା କି ପ୍ରାୟତଃ ବହୁତ ଜଣଙ୍କ ମତାମତ ରହିବ କି ଗୁରୁକୁଳ ପୁଣିଥରେ ଖୋଲାଯାଉ ପିଲାମାନଙ୍କୁ ଉଚିତ ଶିକ୍ଷା ପ୍ରଦାନ କରାଯାଉ